ଆମେ ଘରେ ରହିରହି ବହୁତ ବିରକ୍ତ ବି ଲାଗିଲାଣି ଏ ଯେଉଁ ଲାଇନ ଜିନିଷ ଭିତରେ ମୋବାଇଲ ଟି ଭି ଫ୍ରିଜି କି ଏ ସବୁ ଜିନିଷ ଭିତରେ କାରବାର କରିକି ଆମକୁ ବହୁତ ମାନେ ବିରକ୍ତ ଲାଗିଲାଣି ସେଥିପାଇଁ ଆମେ ଦିନେ ବସିକି ଏମିତି ଭାବିଲୁ ଏ ଜିନିଷ ଭିତରୁ ବହୁତ ଦୂରେଇ ଗଲେ ବହୁତ ଭଲ ହୁଆନ୍ତା ଦେଖିଆ ଆମେ ଦୂରେଇକି ଯାଇକି ଅନୁଭୂତ କରିବା ମାନେ ଆମେକୁ କେମିତି ଲାଗିଲା କ'ଣ କେମିତି ମାନେ ଅନୁଭବ କଲୁ ସେଇ ଜିନିଷ ଭିତରେ ଆମେ କେଉଁଝର ଭିତରେ ଏମିତି ବୁଲିବାକୁ ଗଲୁ ମାନେ ଦିନେ ସାନ ଘାଗରା ବଡ଼ ଘାଗରା ଏମିତି ଦିନେ ଦୁଇ ଦିନି ରହିକିନା ବୁଲିକି ଦିନ ବିତେଇକି କଟେଇକି ଆସିଲୁ ସେଇପରି ଆମକୁ ମାନେ ବହୁତ ଭଲ ଲାଗିଲା ମାନେ ବହୁତ ଖୁସି ବି ମନେଇଲୁ ମାନେ ଏମିତି ବି ଆମକୁ ଅନୁଭୂତି ହେଲାନି ଯେ ଆମେ ଯେଉଁ ଲାଇନ ଜିନିଷରେ ଆମେ କାରବାର କରିଆସିଛୁ ମୋବାଇଲ ଫୋନ ଟି ଭି କି ଏମିତି ସବୁମାନେ ଏଇ ଗା ମାନେ ୱାଶିଂମେସିନ ଆମେ ଏଇ ଜିନିଷ ଭିତରେ କାରବାର କରିଆସିଛୁଁ ମାନେ ଆମକୁ ଏମିତି କିଛି ଫିଲ ହେଲନି ଯେ ମାନେ ଆମେ ଏଇ ପାହାଡ଼ିଆ ଅଞ୍ଚଳକୁ ବୁଲିବାକୁ ଦିନେ ଦୁଇ ଦିନେ ଆସିଲୁ ଆମେ ସେ ସବୁ ଜିନିଷ ଭିତରେ ଆମେ ବି ଏତେ କିଛି ପାଇନୁ ମାନେ ଏ ସବୁ ଜିନିଷ ଭିତରେ ଆମେ କି କାହିଁକି ଏଇ ଜିନିଷଟା ହେଲାନି କାରବାର ହେଲାନି କି ଆଜି କାହିଁ ଆମେ ୟା କତିକି ଟିକେ ଫୋନ କରିନାହାଁନ୍ତି କି ଆମେ ଏ ଜିନିଷଟାର ଆଜି କାରବାର କରିନୁ ନା ଆମକୁ ସେମିତି କିଛି ଫିଲ ହେଇନି ଆଉ ସେଥିପାଇଁ ଆମକୁ ବହୁତ ଖୁସି ଲାଗିଥାଏ ମାନେ ଅନୁଭୂତି ବି କିଛି ପାଇନଥାଉ ମାନେ ସେଇ ଜିନିଷ ଆମେ ଯୋଉ ଦିନେ ଦୁଇ ଦିନ ରହିଗଲୁ ମାନେ ପାହାଡ଼ିଆ ଜଙ୍ଗଲ କି ମାନେ ଏଇ ସବୁ ଦେଖିକିନା ବହୁତ ମାନେ ଶାନ୍ତି ମିଳିଥାଏ ସେଥିପାଇଁ ଆମକୁ କିଛି ବି ଅସୁବିଧା ମିଳିନଥିଲା ସେଥିପାଇଁ ଆମକୁ ବହୁତ ମାନେ ସେଥିପାଇଁ